କୁକୁର ଗାଈ ଏକ ଗୋଟିଏ ଗୋଟିଏ ଗୃହପାଳିତ ପଶୁ ଏବଂ ସେହି ପଶୁକୁ ବା ସେଇ ଗାଈକୁ ଆମେ ଘରେ ପାଳିଥାଉ ଏବଂ ମଧ୍ୟରେ ଗାଈ ଏକ ମହାବଳି ତାକୁ ଆମେ ମାନି ନେଇଥାଉ କାହିଁକିନା

ଭଗବାନ ସହ ସମାନ ଆଉ ଆମେ ସେହି ଗାଈକୁ ଆମ ଚାଷ କାମରେ ମାନେ ଆମ ଚାଷ କାମ କରିବାରେ ସାହାଯ୍ୟ କରିଥାଏ ଏବଂ କୁକୁର କୁକୁର ଆମ ଘର ଯଗୁଥାଏ ଘର ଯଗୁଥାଏ ଏବଂ ଦିନେ ସେ ଚୋର ଚୋରି କରିବା ସମୟରେ ଆମକୁ ଚିହ୍ନଟ କରିଥାଏ ଏବଂ କେତେକୁ ପଶୁମାନଙ୍କ ମଧ୍ୟରେ ଅଛନ୍ତି ବିଲେଇ ବିଲେଇ ଏକ ଗୃହପାଳିତ ପଶୁ ଯାହା ସେ ଘରର ଆଗରେ ମଧ୍ୟ ସେ କୁକୁର ଭଳି ଯଗିଥାଏ ଏବଂ ସେଇ ପଶୁଗୁଡ଼ିକୁ ମଧ୍ୟରେ ମଧ୍ୟରୁ କୁକୁର ଗାଈ ମଧ୍ୟ ଆମେ ନିଜର ଗୃହରେ ପାଳି ଥାଉ ସେତିକି ନୁହେଁ ବିଭିନ୍ନ ପ୍ରକାର ପଶୁ ମଧ୍ୟ ଯେନ୍ତି ଯେପରି ଘୋଡ଼ା ମଇଁଷି ଛେଳି ମେଣ୍ଢା ମଧ୍ୟ ଅଛନ୍ତି ଆଉ ସେହି ମେଣ୍ଢା ଛେଳି ମାନଙ୍କୁ କୁଆଇବାରେ ଆମର ତଥ୍ୟବାନ୍ ରହିଥାଏ ଏବଂ ସେଇ ପଶୁଗୁଡ଼ିକୁ ଦିନେ ଆମେ ମାନେ ବିଭିନ୍ନ ପ୍ରକାର ପଶୁକୁ ଆମେ ଆମ ନିଜର ଖାଦ୍ୟ ଭାବେ ଗ୍ରହଣ କରିଥାଉ ଏବଂ ସେହି ପଶୁ ଗୁଡ଼ିକୁ ଆମେ ମାରି ମଧ୍ୟ ଆମେ ଖାଦ୍ୟ ରୂପେ ଗ୍ରହଣ କରିଥାଉ